ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରକାର ସମ୍ବାଦ ଯଥା ଟିଭି ଏବଂ ସମାଜ ପେପରରୁ ଜଣାଯାଉଛି କନକ ନ୍ୟୁଜ ଓଟିଭି ନନ୍ଦିଘୋଷ ନ୍ୟୁଜ ସେଭେନ ଅନ୍ୟାନ୍ୟ ଟିଭି ସମାଜ ପେପରରୁ ଧରିତ୍ରୀ କିମ୍ବା ପ୍ରମେୟ କିମ୍ବା ନିତିଦିନ ଇତ୍ୟାଦିରୁ ଆମେ ପଢ଼ି ଜାଣିଅଛୁ ଖୋର୍ଦ୍ଧା ଜିଲ୍ଲାରେ ଆମର ଯେକୌଣସି ବନ୍ୟା ହେଉ ବାତ୍ୟା ହେଉ କିମ୍ବା ଚୋରି ହେଉ ଡକାୟତ ହେଉ ଦୁର୍ଘଟଣା ହେଉ କ୍ରାଇମ ଯାହା କୌଣସି ହେଉ ଆମେ ଏହିସବୁ ଟିଭି ସମାଜପତ୍ରରୁ ଆମେ ଆଦି ଜାଣି ପାରିଅଛୁ ଯଥା ଆମେ ଖୋର୍ଦ୍ଧା ଜିଲ୍ଲାର ଆମେ ଯେକୌଣସି ପରିକ୍ରମାରେ ଆମେ ବିଭିନ୍ନ ପ୍ରକାରର ସମ୍ବାଦ ପତ୍ରରୁ ଆଦି ଟିଭିରୁ ଯେକୌଣସି ଆମେ ଜାଣିପାରୁଛୁ